ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ଯେଉଁ ଗେମ୍ଗୁଡ଼ିକ ଖେଳାଯାଏ ତା' ମଧ୍ୟରେ ଖୁବ ପାର୍ଥକ୍ୟ ରହିଅଛି ଗ୍ରାମାଞ୍ଚଳରେ ଖେଳଗୁଡ଼ିକ ଖେଳିବାକୁ ହେଲେ ଷ୍ଟାଡ଼ିଅମ୍ ଥାଏ ପଡ଼ିଆମାନ ଥାଏ ସେଠାକାରେ ବହୁତ ଗୁଡ଼ାଏ ରୁଲ୍ ରେଗୁଲେସନ୍କୁ ମାନି ତାଙ୍କର ଯେଉଁ ନିର୍ଦ୍ଧିଷ୍ଟ ପୋଷାକ ଥାଏ ଖେଳିବା ପାଇଁ ସିଏ ସବୁ ଜିନିଷକୁ ଖୁବ ସୁନ୍ଦର ଭାବରେ ପରିଚାଳନା କରି ସେମାନେ ଖେଳଟିକୁ ଖେଳି ଥାଆନ୍ତି ଗ୍ରାମାଞ୍ଚଳରେ ଖେଳାଳିମାନଙ୍କ ଭିତରେ ସେହିଭଳି ସୁସମ୍ପର୍କ ଦେଖାଯାଏ ନାହିଁ ଯେଉଁଭଳି ସମ୍ପର୍କ ଗ୍ରାମାଞ୍ଚଳର ବ୍ୟକ୍ତିମାନଙ୍କ ଭିତରେ ଦେଖାଯାଏ ସହରାଞ୍ଚଳରେ ସେମିତି ସମ୍ପର୍କ କିଛି ଦେଖାଯାଏ ନାହିଁ ଗ୍ରାମାଞ୍ଚଳର ବ୍ୟକ୍ତିମାନେ ଖେଳିବା ସମୟରେ କୌଣସି ପ୍ରକାରର ପୋଷାକ ନିର୍ଦ୍ଧିଷ୍ଟ ପୋଷାକ ପରିଧାନ କରିକି ନଥାନ୍ତି ସେମାନେ ତାଙ୍କ ଯେଉଁ ସବୁ ନିୟମାବଳୀ ସବୁ ରହିଅଛି ତା'ର ବହୁତ ଭଲ ଭାବରେ ପରିଚାଳନା କରନ୍ତି ଏବଂ ନିଜ ଗଳି କିମ୍ୱା ଗାଁ ଦାଣ୍ଡରେ କିମ୍ୱା ଗୋଠରେ ଖେଳଗୁଡ଼ିକ ଖେଳି ଥାଆନ୍ତି ସେହି ଖେଳଗୁଡ଼ିକ ତାଙ୍କର ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ତାହା ଦ୍ଵାରା ତାଙ୍କର ମାନସିକ ସ୍ତରରେ ସେ ଖୁବ ବହୁତ ଭଲ ଅବସ୍ଥାରେ ରହି ଥାଆନ୍ତି ସିଏ ସେମାନେ ବହୁତ ଭଲ ଅବସ୍ଥାରେ ଗତି କରି ଥାଆନ୍ତି ନହେଲେ ଗ୍ରାମାଞ୍ଚଳର ଯୋଉଁ ଚାପ ସବୁ ରହିଅଛି ସେ ମାନସିକ ଚାପ ଠାରୁ ବାହାରି ଆସିବା ପାଇଁ ଏକ ମାତ୍ର ଉପାୟ ହେଉଛି ଏହି ନାନା ରକମର ସବୁ ଖେଳ ଯେପରିକି ବଡ଼ ଲୋକମାନେ ପଶା ପାଲି ତାସ୍ ଲୁଡ଼ୁ ଏସବୁ ଖେଳିଲେ ଛୋଟ ପିଲାମାନେ ଦୌଡ଼ା ଦୌଡ଼ି ଖେଳ ଲୁଚକାଳି ଖେଳ ଏହିସବୁ ଖେଳ ଖେଳିଥାଆନ୍ତି ଏହିସବୁ ଖେଳ ଖେଳି ସେମାନେ ନିଜର ମନୋରଞ୍ଜନ କରି ଥାଆନ୍ତି କି ଅନେକ କିଛି ଜିନିଷ ଶିଖି ମଧ୍ୟ ଥାଆନ୍ତି ସେମାନେ ପରସ୍ପର ସହିତ ଜଡ଼ିତ ଥାଆନ୍ତି ଖୁସି ମନରେ ଡକାହକା ହୋଇକି ଖେଳି ଥାଆନ୍ତି ଯେଉଁଟା ସହରାଞ୍ଚଳରେ ହୁଏ ତ ଏତେ ଦେଖାଯାଏ ନାହିଁ ଗ୍ରାମାଞ୍ଚଳରେ ଗୋଟେ ସମ୍ପର୍କ ଥାଏ ସମସ୍ତଙ୍କ ଭିତରେ ଯେଉଁଟା ସହରାଞ୍ଚଳ ଅପେକ୍ଷା ଟିକିଏ ଅନେକ ବେଶୀ ଦୃଢ଼ ହୋଇଥାଏ